ମୁଁ ଢେଙ୍କାନାଳ ଯାଉଥିଲି ଏବଂ ଓଲା ସର୍ଭିସରୁ ମୁଁ ଗାଡ଼ିଟିଏ ଆଣିଥିଲି ସେ ଗାଡ଼ିଟି ବାଟରେ ଯାଉ ଯାଉ ଖରାପ ହୋଇଗଲା ସେଥିପାଇଁ କ'ଣ କରିବି ନା ଗାଡ଼ିର ପାର୍ଟ ପତ୍ର ଖରାପ ହୋଇଯାଇଛି ଯେଉଁ ମେକାନିକ୍ ଫୋନ୍ କଲେ ସିଏ ବି ଆସିଲେନି ଗାଡ଼ିରେ ଏସି ଖରାପ ହେଇଥିଲା ତା' ଭିତରେ ବି ସିଟ୍ ଫିଟ ସବୁ ଚିରା ଦଦରା ହୋଇଯାଇଥିଲା ତେଣୁକରି ମୁଁ ଯେଉଁ କାମରେ ଯାଉଥିଲି ସେ କାମରେ ମୁଁ ପହଞ୍ଚିପାରିଲି ନାହିଁ ସେଥିପାଇଁ ମୋ ମନ ଭିତରେ ବହୁତ ଦୁଃଖ ହେଲା ଏବଂ ବହୁତ କଷ୍ଟ ବି ଲାଗିଲା